ହ୍ୟାଲୋ ସାର୍ ନମସ୍କାର ମୁଁ ମାଲକାନଗିରି ଡିଷ୍ଟ୍ରିକ୍ଟ ବାଲିମେଳା ଥାର୍ଟି ଏଇଟ୍ରୁ କହୁଛି ମୋର ବାର୍ଡ଼େ ପାର୍ଟିରେ ମୁଁ ମୋର ସାଙ୍ଗମାନଙ୍କୁ ଗୋଟେ ପାର୍ଟି ଦେବାକୁ ଚାହେଁ ମୁଁ ଆପଣଙ୍କ ଠାରୁ କିଛି ସାମଗ୍ରୀ ଅର୍ଡ଼ର କରିବାକୁ ଚାହୁଁଛି ଏବେ ପିଜ୍ଜାର ରେଟ୍ କେମିତି କ'ଣ ଅଛି ଆଉ ବର୍ଗର୍ର ରେଟ୍ କେମିତି କ'ଣ ଅଛି ଏଇଟା ଟିକେ କହିଲେ ଭଲ ହେଇଥାନ୍ତା ସେହି ହିସାବରେ ମୁଁ ଅର୍ଡ଼ର ଦେଇଥାନ୍ତି ଆମେ ଆମ ପାର୍ଟିରେ ଗୋଟେ ଦଶ ବାର ଲୋକ ଅଛୁ ଆପଣ ଯଦି ରେଟ୍ଟା କହିବେ ସେହି ହିସାବରେ ଆମେ ଅର୍ଡ଼ରଟା କରିବୁ ଆଉ ମୋତେ ଆଜି ପନ୍ଦର ତାରିଖ ମୋତେ ଉଣେଇଶ ତାରିଖ ସନ୍ଧ୍ୟା ଭିତରେ ମୋତେ ସେ ସାମଗ୍ରୀଗୁଡ଼ିକୁ ଦରକାର